ମୋତେ ଗ୍ରହ ଭିତରୁ ସୁର୍ଯ୍ୟ ଗ୍ରହଟା ଟିକିଏ ଭଲଲାଗେ କାହିଁକି ନା ସୂର୍ଯ୍ୟ ଆସିବା ପ ଭିତରେ କ'ଣ ହୁଏ ନା ଯେଉଁ ଅନ୍ଧାରକୁ ଟିକିଏ ଦୂର କରିଦିଏ ମନ ଭିତରେ ଯେଉଁ ରାତିର ଭୟଟା ଥାଏ ସେଇଟା ଦୂର ହେଇଯାଏ ଏବଂ ସୂର୍ଯ୍ୟ ଆଲୋକରେ ପଡ଼ିବା ଦ୍ୱାରା ପନିପରିବା ସବୁ ଫ ଗଛରେ ଫଳ ହୁଏ ଏବଂ ଦିନରେ ଆମକୁ ସବୁ କାମ କରିବାପାଇଁ ସହଜ ଲାଗେ ସେଥିପାଇଁକା ମୋତେ ଭଲ ଲାଗେ ଆଉ ଏବଂ ଦେଖିବାକୁ ସେ ମଧ୍ୟ ଗୋଲ ଏବଂ ଜଳିଲା ଭଳିଆ ଆଲୋକ ଭଳି ଦେଖାଯାଏ ସେଥିପାଇଁ ଭଲଲାଗେ